ହ୍ୟାଲୋ ହଁ ହଁ ନମସ୍କାର ଆଉ କେମିତି ଅଛୁ ହଁ ହଁ ଆଉ ଘରେ ସମସ୍ତେ ଭଲ ଅଛନ୍ତି ତ ଅ ହଁ ଆଉ ତୋ ବେପାର କେମିତି ଚାଲିଛି

ଅଁ ହଁ ମୁଁ କାଲି ଆସିଲି ତ ବେଙ୍ଗଲୋରରୁ ଫେରିଲି ସେଥିପାଇଁ ମୁଁ ତ ତ ହୋଟେଲକୁ ଯାଏ ଖାଇଦେଇକି ଆସ ଟିକେ ବୋଲି ପଳେଇ ଆସିଲି ଆଉ କେମିତି କ'ଣ ଚାଲିଚି ବେପାର ନା ଅ ଅଲଗା କୋଉଠି ଦେଖିବା ଆଉ ଏଠି ବରା ସିଙ୍ଗଡ଼ା କେମିତି କଣ ରେଟ୍ ଅଛି ଅ ହ ଦିନକୁ କେତେ ବେପାର ହେଉଛି ଆମର ସେଠି ବରା ଗୋଟିକକୁ ପଚିଶ ଟଙ୍କା ସିଙ୍ଗେଡ଼ା ଗୋଟକୁ ପଚିଶ ଟଙ୍କା ସେଠି କଲେ ଭଲ ହୁଅନ୍ତା ତୋ ବେପାର ହଁ ଏଠି କୋଉଠି ଦେଖ୍ ମୁଁ ଗଲେ ଏଥର ଜାଗା ଦେଖିବି ଆଉ ସେଠି କୋଉଠି ହେବ ବୋଲେ ତତେ ମୁଁ କଲ୍ କରିବି ତୁ ଯିବୁ ସେଠିକି ଜାଗା ଦେଖିକି ଆସିବୁ ଆଉ ସେଠି ବେପାର କରିବା ପାଇଁ ଭଲ ଜାଗା ଅଛି ଆଉ ଠିକ୍ ରେଟ୍ ବି ତତେ ମିଳିଯିବ ଠିକ୍ ପୁଷେଇବ ବି ତତେ ହଁ ଏବେ ତ ମୁଁ ଦେଖୁଛି ବହୁତ ଦୋକାନ ହେଇଗଲାଣି ଏଠି ସେଥିପାଇଁ ଚଳୁନି ଆଉ ତୋ ଦୋକାନ ହଁ ସେଠି ବିଜନେସ୍ କଲେ ବି ତୋର ଭଲ ବେପାର ହବ ସେଠି ଗୋଟାକୁ ପଚିଶ ତିରିଶ ଟଙ୍କା ନେଇଯାଉଛନ୍ତି ନା ସେଥିପାଇଁ ତୋର ଭଲ ହବ ଏଠି ଗୋଟକୁ ଦଶ ଟଙ୍କା ମାତ୍ର ହେଉଛି ସେଠି ଅଧିକା ପଇସା ହେଉଛି ସେଥିପାଇଁ ଭଲ ହବ ହଉ ତାହେଲେ ହଉ ତାହେଲେ ମୁଁ ସେଠି ଦେଖି ତତେ କଲ୍ କରିବି ଏବେ ଗଲେ ସେଠୁ କଲ୍ କରିବି ତତେ ଆଉ ତୁ ସେଠିକି ଯାଇ ଦେଖି ଆସିବୁ ବୁଲି ଆସିବୁ ଆଉ ହଁ ହଁ ଜାଗା ଠିକ୍ କରିବା ଘର ଠିକ୍ ପର ତାପରେ ବେପାର ଷ୍ଟାର୍ଟ କରିବୁ ତୁ ସେଠି ହଉ ମୁଁ ତା'ହେଲେ ଆସୁଛି